ତିରିଶ ପାଞ୍ଚ ଉଣେଇଶିଶହ ଅଠାନବେ ବାର ଆଠ ଦୁଇହଜାର ଦୁଇ ନଅ ଚାରି ଦୁଇହଜାର ଏକ ସତର ଛଅ ଉଣେଇଶିଶହ ଅଶୀ ପନ୍ଦର ବାର ଦୁଇ ହଜାର ଉଣେଇଶି